ହଁ ହଁ ଆପଣ କିଏ କହୁଥିଲେ ଏଇ ଯେଉଁ ଚାରିଶହ ବାର ପ୍ଲଟ୍ ତ ହଁ ମ୍ୟାଡ଼ାମ୍ କୁହନ୍ତୁ ନାହିଁ ମାଆ ଦେଖନ୍ତୁ ମୁଁ ଆପଣଙ୍କ ସହ ଚାରି ପାଞ୍ଚ ବର୍ଷ ହେଲାଣି କ୍ଷୀର ଦେଇ ଦେଇ ଆସୁଛି ପାଣି ତ କେବେ ମିଶାଇନି କେମ୍ତି କ'ଣ ଭୁଲ ହେଇଯାଇଥିବ କ'ଣ ହେଇଥିବ କେଉଁ କ୍ଷୀର ବଦଳ ହେଇଯାଇଥିବ କ'ଣ ହେଇଥିବ ସେଇଟା ତ ମୁଁ ଜାଣିନି ହଉ ଦେଖିବା କାଲିଠୁ ଭଲ କ୍ଷୀର ଦେବା ଆଉ କିଛି ସେଥିପାଇଁ ଆଉ କ'ଣ ହେଇଛି ତ ମୁଁ ଆଉ ଜାଣିପାରୁନି ହଉ ଆଉ ସେମିତି ଭୁଲ ହେବନି ମୁଁ ଭଲ କ୍ଷୀର ଦେବି ଏଥର ଆଉ ନାହିଁ ସେମିତି ତ ନାହିଁ ପାଣି ତ ସମସ୍ତେ ମିଶାନ୍ତି ଏଇଟା ସତ କଥା ମୁଁ ବି ଟିକେ ମିଶାଉଛି ତା ବୋଲି ନୁହେଁ ଏତେ ପାଣିଆ କ୍ଷୀର ତ ଆସୁଥିବ ନା ଆପଣ ବି ଦେଖୁଛନ୍ତି ଆମେ ଚାରି ବର୍ଷ ହେଲା ଦେଇକି ଆସୁଛୁ ଯଦି ଖରାପ କ୍ଷୀର ହେଲେ ଆପଣ ନିଅନ୍ତେ କି ଆମେ ତ ସେଇ ହିସାବରେ କ୍ଷୀର ଦେଉଛୁ ଆଉ ପାଣିଆ କହିଲେ ଏତେ ପାଣିଆ ନୁହଁ ସେଇ ଗୋଟେ ଭୁଲ ଇଏ ହେଇଯାଇଥିବ ମୁଁ ବି ତ ନଥିଲି ଆମ ଘର ଲୋକ ସବୁ କ'ଣ କ୍ଷୀର ସେଦିନ ଦୁହିଁକି ଫୋପାଡ଼ିଥିଲେ ମୁଁ ବି ଆଉ ଜାଣିନି ଦେଖିବା ଏଇଟାକୁ ମୁଁ ଟିକିଏ ଧ୍ୟାନ ଦେଇକି ଏଥର ଇଏ କରିବି ଆଉ ଆପଣଙ୍କୁ ଭଲ କ୍ଷୀର ପହଁଚେଇବି ଆପଣଙ୍କ ପାଖରେ ଆପଣ ସେଥିପାଇଁ ବ୍ୟସ୍ତ ହୁଅନ୍ତୁନି ଆଉ କଥାଟା ଶୁଣିକି ମତେ ଟିକେ ଦୁଃଖ ଲାଗିଲା ଇଏ କରିବା ଆଉ ଆଗକୁ ଭଲ କ୍ଷୀର ଦେବି ଆଉ ସେଥିପାଇଁ ଆପଣ ଚିନ୍ତା ମୁକ୍ତ ରୁହନ୍ତୁ ଆଉ ନାହିଁ ସେ ଗୋଟେ ଦୁଇ ଦିନ ଏପଟ ସେପଟ କ'ଣ ଟିକେ ହେଇଗଲା ମୁଁ ତ ଆଉ ବିଶେଷ ଧ୍ୟାନ ବି ଦେଇପାରିଲିନି ଦେଖିବା କାଲିଠୁ ମୁଁ ଆପଣଙ୍କୁ ଭଲ କ୍ଷୀର ଦେବି ସେଥିପାଇଁ ଆପଣ ନିଶ୍ଚିତ ରୁହନ୍ତୁ ବ୍ୟସ୍ତ ହବାର ନାହିଁ ପଡ଼ିଶା ଘରଠୁ ବି ଭଲ କ୍ଷୀର ଦେବି ଆଉ ପାଣି ମିଶାଇବାନି ଆଉ ଆପଣଙ୍କର ଗୋଟେ ଏତେ ଦିନର ଗୋଟେ ଗ୍ରାହକ ଏତେ ଦିନର ଲୋକ ଆଉ ଗୋଟେ କ୍ଷୀର ଆପଣଙ୍କ ଭଲ କ୍ଷୀର ଦେବା ଆଉ ସେଥିପାଇଁ ବ୍ୟସ୍ତ ହୁଅନ୍ତୁନି ଆପଣ ଆଉ

କଁ କରିବା ଆଉ ସେଥିପାଇଁ ତ ମୁଁ ବି ଦୁଃଖିତ ମୁଁ ଚେଷ୍ଟା କରିବି ଆପଣଙ୍କ ପାଖେ ଭଲ କ୍ଷୀର ପହଁଚେଇଦେବା ପାଇଁ ଆପଣ ବ୍ୟସ୍ତ ହୁଅନ୍ତୁନି ମୁଁ ଆପଣଙ୍କୁ କାଲିଠୁ ଭଲ କ୍ଷୀର ଦେବି

ରଖିଲି ମାଆ